ମୁଁ ଛୋଟ ଥିଲା ବେଳେ ମାଆ ପାଖରୁ ଦେଖିକି ରୋଷେଇ ଶିଖିଛି ମୋ ମାଆ ଯେମିତି ରୋଷେଇ କରନ୍ତି ମୁଁ ବହୁତ ଦେଖି ମୋତେ କରିବା ପାଇଁ ବହୁତ ଇଚ୍ଛା ହୁଏ ଦେଖିକି ତାଙ୍କର ଫାଷ୍ଟ ମୁଁ ନାଇନ୍ଥ କ୍ଲାସ୍ ବେଳେ ରୋଷେଇ କରିଥିଲି ମୋ ମାଆଙ୍କଠୁ ଗୋଟେ ଦେଖିକି ପ୍ରଥମ ମୋର ଖରାପ ହେଇଥିଲା ତା'ପରେ ମୁଁ ଚେଷ୍ଟା କରିଥିଲି ଭଲ କରିବା ପାଇଁ ମାଆ ମୋତେ ଶିଖାଇ ଦେଇଥିଲେ ପ୍ରଥମ ମୁଁ ଆଳୁ ଭଜା ତରକାରୀ କରିଥିଲି ତା'ପରେ ଚିକେନ୍ ଚିକେନ୍ ରାନ୍ଧିଥିଲି ଫାଷ୍ଟ ସେଇଠିରେ ତେଲ ଦେଇଥିଲି ତା'ପରେ ପିଆଜ ପକାଇଥିଲି ତା'ପରେ ସେ ମସଲା ସବୁ ଦେଇଥିଲି ମସଲା ଦେଇକି ମସଲା ହେଲା ପରେ ଚିକେନ୍ ଦେଇକି ତରକାରୀ ପ୍ରସ୍ତୁତ କରିଥିଲି ସମସ୍ତେ ଖାଇଥିଲେ ଭଲ ସମସ୍ତେ ଭଲ ମଧ୍ୟ କହିଥିଲେ ମତେର୍ ମୋ ତରକାରୀ ଖାଇକି ସମସ୍ତେ ବହୁତ ପ୍ରଶଂସା କରିଥିଲେ ମୋତେ ଶୁଣିକି ବହୁତ ଭଲ ଲାଗିଲା ମୋତେ ଆହୁରି ରୋଷେଇ କରିବା ପାଇଁ ଇଚ୍ଛା ହଉଥିଲା ମୁଁ ତା'ପରେ ମାଛ ତରକାରୀ କରିଥିଲି ପ୍ରଥମ ମାଛକୁ ଛାଣିକି ତା'ପରେ ମସଲା ପକାଇକି ରୋଷେଇ କରିଥିଲି ଏସବୁ ଖାଇକି ସମସ୍ତେ ବହୁତ ପ୍ରଶଂସା କରିଥିଲେ ଏହା ଥିଲା ମୋ ଜୀବନର ପ୍ରଥମ ରୋଷେଇ